ଟି ଭି ବିଷୟରେ ମୁଁ କହୁଛି ଆମର ଗୋଟେ ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ଟି ଭି ଥିଲା ତାକୁ ଭାଇ ଟି ଭି ଥିଲା ତାକୁ ଦେଖୁଥିଲୁ ଆଉ ଏବେ ତ ରଙ୍ଗୀନ ଟି ଭି ବାହାରିଲା ବିଭିନ୍ନ ରକମରେ ବିଭିନ୍ନ ରକମର ନାଚ ଗୀତ ଦାଧରେ ସବୁ ହେଉଛି ଗୋଟେ ରଙ୍ଗୀନ ଟି ଭି ଆଣିଲୁ ସେ ଟି ଭି ତୁ ଖୋଲି କରି ସଞ୍ଜବେଳୁ ମୁଁ ବସେ ଆଉ ସିରିଏଲ୍ ଦେଖେ ସମାଚାର ଦେଖେ ଦେଶ ବିଦେଶର ସବୁ ଦେଖେ ଯୁଦ୍ଧ ବୁଦ୍ଧ ହେଉଛି ତାକୁ ସବୁ ଦେଖେ ଆଉ ଟିଭିରୁ ଆମେ ବହୁତ ଉପକାର ପାଉଛୁ ଦେଶ ବିଦେଶର କଥା ବି ଜାଣିପାରୁଛୁ ଆଉ ଟି ଭି ଯଦି ଘରେ ନଥାନ୍ତା କ'ଣ ଜାଣନ୍ତୁ କିଛି ବି ଜାଣିପାରନ୍ତୁ ନାହିଁ ଏଇୟା ସବୁ ଆଉ କ'ଣ